ହୁଁ କେନ୍ କହୁଥିଲେ ହଁ ହଁ ତୁମେ କାଣ୍ କହୁଥିଲ କି ହଁ ହଁ ହଁ ହଁ କାଣା କାଣା ଦରକାର ଥିଲା କୁହ କେଉଁ କମ୍ପାନୀର ଅଛି ତୁମକୁ କେନ୍ତା ଦରକାର କି ହଁ ଅଛେ ହଁ ନେଲ୍ପଲିସ୍ ବି ଅଛେ ଡ୍ୟାଜଲର୍ର ଅଛେ ନେଲ୍ପଲିସ୍ ହଁ ଅଛି ସବୁ ସବୁ ଅଛେ ଆମର ଦୁକାନରେ ସବୁ ଅଛେ ଯେନ୍ତା ଖୋଜିମ ସେଟା ପାଇବ ହଁ ମଥାମଣି ବି ଅଛେ ବହୁତ ଭେରାଇଟିର ଅଛେ ହାର ବି ଅଛେ କାନ ଅଛେ ନାକ ଅଛେ ଚୁଡ଼ି ବି ଅଛେ ଲିପଷ୍ଟିକ୍ ଅଛେ କାଜଲ୍ ଅଛେ ନେଲ୍ପଲିସ୍ ବି ଅଛେ

ହଁ ସବୁ ଅଛେ ଗୋଲାପ ଫୁଲ ବି ଅଛି ଇଅରିଙ୍ଗ୍ ବି ଅଛି ତୁମକୁ କେନ୍ତା କେନ୍ତା ଦରକାର କେବେ ଦରକାର ହଁ ବହୁତ ଭେରାଇଟିର ଅଛେ ହଁ ଅଛି ସବୁ କମ୍ପାନୀର ଅଛି ପାଉଁଜି ବି ଅଛି ଇଅରିଙ୍ଗ୍ ସବୁ ଅଛି ଆମର୍ ଦୁକାନ ସବୁ ଭେରାଇଟି ସାମାନ୍ମାନେ ସବୁ ଅଛି ତୁମକୁ କାଣା କାଣା ଦରକାର କୁହ ପଇସା ସାମାନ୍ ଯାନକି ପଇସା ତମେ ପହେଲା ଦୁକାନ୍କୁ ଆସ ତେବେ ଦେଖବ ତୁମେ ସାମାନ୍ ଚଏସ୍ କରବ ତେବେ ନବ ଆଉ ଏବେ ବାହାଘର ଲାଗି ସବୁ ନୂଆ ନୂଆ ସାମାନ୍ ଆସୁଛି ମଥାମଣି ବି ଅଛେ ଦୁଇଟି ଭେରାଇଟିର ଅଛେ ବାହୁଟି ବି ଅଛି କାନଫୁଲ ବି ଅଛି ତୁମକୁ ଯେନ୍ତା ଦରକାର ସେଟା ତମେ ଦୁକାନ୍କୁ ଆସି ଧରିକି ଯିବ ସବୁ ଭେରାଇଟିର ଅଛି ଏବେ ନୂଆ ସାମାନ୍ ଅଣା ହେଇଛି କେବେ ଦରକାର ହଁ ହଁ ଭଲ କମ୍ପାନୀର ଅଛେ ସବୁ ଭଲ କମ୍ପାନୀର ଆମ ଦୋକାନକୁ ସମସ୍ତେ ଆସିକିରି ନେଉଛନ୍ ଏବେ ଆସିଲେ ବି ହେବା ସନ୍ଧ୍ୟାରେ ଆସିଲେ ବି ଚଲ୍ବା ଆମ ଦୋକାନ ସବୁବେଲେ ଖୋଲା ଅଛି ରାତି ଦଶଟା ଯାଏଁ ହଁ ହଁ ଠିକ୍ ଅଛି ଆମ ସନ୍ଧ୍ୟାରେ ସନ୍ଧ୍ୟାରେ ଆସି ନେଇଯିବେ ତୁମକୁ ଯାଣା ଯାଣା ଦରକାର ସବୁ ଆସିକି ନେଇଯିବ ସନ୍ଧ୍ୟାରେ ହଉ ହଉ ଠିକ୍ ଅଛେ ସନ୍ଧ୍ୟାରେ ତେବେ ଆସିବେ ଆର କାଣା କାଣା ଦରକାର ଥିଲା ସବୁ ଡିଜାଇନ୍ର ଅଛି ତୁମକୁ ଯେନ୍ତା ପସନ୍ଦ ଲାଗବା ସେଟା ଆସିକି ନେବ ହଁ ବହୁତ ଭେରାଇଟିର ଅଛେ କଷ୍ଟଲି ସାମାନ୍ମାନେ ଅଛେ ଗ୍ୟାରେଣ୍ଟି ଵାଲା ଅଛି ଅଧିକ ଦାମ୍ର ବି ଅଛେ କମ୍ ଦାମ୍ର ବି ଅଛେ

ଗ୍ୟାରେଣ୍ଟିର ନବ ତ ଭଲ ପଡ଼ବା ନା